ଆପଣଙ୍କ ଅଞ୍ଚଳର ଏବଂ ହସ୍ତଶିଳ୍ପୀ କ୍ଷେତ୍ର କିପରି ସେମାନଙ୍କ କାର୍ଯ୍ୟରେୀ ନୂତନ ଏବଂ ଉଦ୍ଦୀୟମାନାନ ଜ୍ଞାନକୌଶଳ ବ୍ୟବହାର କରେ କିମ୍ବା ଅନ୍ତର୍ଭୁଜ କରେ ଆମ ଅଞ୍ଚଳରେ କଳା ହସ୍ତଶିଳ୍ପ କ୍ଷେତ୍ର ଅନେକ ଅଛି ଯେଉଁଠି ଲୋକମାନେ କଳାକାରମାନେର କଳା ପ୍ରଦର୍ଶନ କରନ୍ତି କିନ୍ତୁ ଯେହେତୁ ଆଜିକାଲି ଡ଼ିଜିଟାଲ୍ ମିଡ଼ିଆ ଭର୍ଚୁଆଲ୍ ରିଆାଲିଟି ଏବଂ ଥ୍ରୀ ଡ଼ି ପେଣ୍ଟିଙ୍ଗର ଚାହିଦା ଅତି ବଢ଼ିଯାଇଛି ସେଥିପାଇଁ କଳାକାରମାନାନଙ୍କର ଚାହିଦା ମଧ୍ୟ କମି କମି ଯାଉଛି ଲୋକ ହାତ ତିଆରି ଏବଂ ଅଥବା ହସ୍ତ ଶିଳ୍ପ ଜିନିଷ କିଣିବା କିଣିବା ପରିବର୍ତ୍ତେ ଡ଼ିଜିଟାଲ୍ ପ୍ରିଣ୍ଟିଂ ଡ଼ିଜିଟାଲ୍ ପେଣ୍ଟିଂ ଅଥବା ଥ୍ରୀ ଡ଼ି ପ୍ରିଣ୍ଟିଂ ଭର୍ଚୁଆଲ୍ ରିଆଲିଟି ଏହିସବୁ ମଧ୍ୟମରେ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି ସେଥିପାଇଁ ହସ୍ତଶିଳ୍ପ କଳାକାର ଏବଂ କଳାକାରମାନଙ୍କର ପତନ ଘଟୁଛି